ଓଡ଼ିଶାରେ ଚଳଚ୍ଚିତ୍ର ପ୍ରେକ୍ଷାଳୟ ବା ମଲ୍ଟିପ୍ଲେକ୍ସ୍ ବହୁତ ଅଛି ଭୁବନେଶ୍ୱରରେ ଆମର ଏଠି ଆଠଟି କିମ୍ବା ଦଶଟି ଅଁ ପ୍ରେକ୍ଷାଳୟ ଅଛି ମଲ୍ଟିପ୍ଲେକ୍ସ୍ କିମ୍ବା ମଲ୍ଟିପ୍ଲେକ୍ସ୍ ଅଛି ସେଥିମଧ୍ୟରୁ ଆଇନକ୍ସ ମହାରାଜା ସିନେପଲିସ୍ ପି ଭି ଆର୍ ତ ଏହିଭଳିଆ ବହୁତ କିଛି ଏ ଭୁବନେଶ୍ୱରରେ ଦେଖିବାକୁ ମିଳେ ତାହା ସହ ପୁରୀରେ ମଧ୍ୟ ଅଛି ଆଇନକ୍ସ ଅଛି ତେଣୁ ଏଠି ଆମକୁ ବହୁତ ଭଲଲାଗେ ଏଠି ମୁଭି ଦେଖିବାପାଇଁ ଏବଂ ମଜା ଲାଗେ ଏବଂ ତାର ଟିକେଟ୍ ମୂଲ୍ୟ କିଛି କିଛି ମଲ୍ଟିପ୍ଲେକ୍ସ୍ ଯେଉଁଗୁଡ଼ା ଅଛି ସେଇଠି ଟିକିଏ ଅଧିକା ପ୍ରାଇସ୍ ଆଉ ନର୍ମାଲ ଯେଉଁଟା ସିଙ୍ଗିଲ ଯେଉଁଟା ଅଛି ସେଇଠି କମ୍ ପ୍ରାଇସରେ ସେଠି ଆମକୁ ଦେଖିବାକୁ